ହ୍ୟାଲୋ ଭାଇ ହ୍ୟାଲୋ ହଁ ଏଇଟା ପାୟଲ ଟ୍ରାଭେଲ୍ସ୍ କହୁଥିଲେ ତ ହଁ ଭାଇ ମୁଁ ମୁଁ ହଁ ହଁ ଭାଇ ହଁ ହଁ ମୁଁ ଆମର ଯେଉଁ ହୋଟେଲ୍ ଅଛି ତାଜ୍ ହୋଟେଲ୍ ତାରି ପାଖରୁ କହୁଥିଲି ମୋର ଗୋଟେ ସଣ୍ଡେ ଦିନ ଯିବାର ଥିଲା ପୁରୀ ମନ୍ଦିର ଟିକେ

ନା ମର୍ଣ୍ଣିଂରେ ବାହାରି କି ପଳାଇଆସିବା ହଁ ବୋଲେରୋ ହେଇଗଲେ ଭଲ ହୁଅନ୍ତା ଆମର ହେଇଯାଉଛନ୍ତି ସାତ ଜଣ ହଁ ହଁ ଯାଇକି ବୁଲିକି ପଳାଇ ଆସିବା କଥା ଆଉ କେତେ ଟଙ୍କା କ'ଣ କହୁଛନ୍ତି ଆଉ ଟିକେ କମାଉନାହାନ୍ତି ଅଧିକା ହେଇଯାଉଛି ହଁ ଆଉ ଆମେ ତ ଗାଡ଼ି ବୁଝୁଥିଲୁ ଏ ସେଇ ଚବିଶି ଶହ ଟଙ୍କା କହୁଥିଲା ଆପଣ କମାଇକି ଟିକେ ବାଇଶି ଶହ ଖଣ୍ଡେ ରଖିବେ ଯଦି ହଁ ହଁ ହଉ ହଉ ରବିବାର ଦିନ ଆଠଟାରେ ବାହାରିବା ମୁଁ ଶନିବାର ଦିନ ଆପଣଙ୍କ ସାଙ୍ଗରେ ଫୋନ୍ କରି କଥା ହେଇଯିବି ଆଉ ଆଜ୍ଞା ଆଜ୍ଞା ହଉ